ବର୍ଷ ବର୍ଷ ଧରି ମନୋରଞ୍ଜନ ଶିଳ୍ପ ଏକ ବିକଶିତ ସମାଜ ସୃଷ୍ଟି କରିପାରିଛି ଦେଶରେ କେତୋଟି ସବୁଠାରୁ ଲୋକପ୍ରିୟ ମନୋରଞ୍ଜନର ମାଧ୍ୟମ ଗୁଡ଼ିକ ହେଉଛି ଦାସକାଠିଆ ପାଲା ସିନେମା ଜଗତ ଯାତ୍ରା ଜଗତ ସଙ୍ଗୀତ ନିର୍ଦ୍ଦେଶନା ଇତ୍ୟାଦି ଏହାର ଉଦାହରଣ ଭାରତରେ ଲୋକମାନେ ସାଧାରଣତଃ ପୌରାଣିକ ପାରିବାରିକ ସିନେମା ଜଗତ ଉପରେ ଦେଖିବାକୁ ପସନ୍ଦ କରିଥାନ୍ତି